ମୁଁ ମୁଁ ଚିତ୍ରା ଅଙ୍କନ କଲା ବେଳେ ସବୁଠାରୁ କଷ୍ଟକର ପାଗ ହେଉଛି ମୋର ଆଖି ଆଉ ମୁଁ ବହୁତ ଚେଷ୍ଟା କରୁଛି ଯେ ମୋର ଆଖିକୁ ପୁରାପୁରି ଧ୍ୟାନ ଲଗାଇବା ପାଇଁ ଓ ଡ୍ରଇଂ କଲା ବେଲେ ଏମିତି ସେମିତି ମତଲବ ଇଆଡ଼େ ସିଆଡ଼େ ଯେନ୍ତା ନାହିଁ ହବା ହେନ୍ତା ଚେଷ୍ଟା କରୁଛେ ଆଉ ଡ୍ରଇଂ କଲା ବେଲେ ଯେନ୍ତା କେନ୍ତା ଭଲ ସେ ପୁରା କର୍ମି ଡ୍ରଇଂ ଖାଲି ଡ୍ରଇଂରେ ମୋର ଧ୍ୟାନ ଥିବା ହେ ଧ୍ୟାନ ଥିବାର କେହି ଧ୍ୟାନ ନାଇଁ ଦେବା ମୋର୍ ଆଖିଟା କେହି ଆଡ଼େ ନାଇଁ ଯିବାର୍ ସେଇ ହିସାବେ ମୁଇଁ ଡ୍ରଇଂ କର୍ମି ଆର ମୋର୍ ହାତ୍ଟା ଯେନ୍ତା କି ଡ୍ରଇଂ କର୍ବାର୍ ଡ୍ରଇଂ କଲା ବେଲେ ମୋର୍ ହାତ୍ଟା ନାଇଁ ଥରୁନ୍ ନାଇଁ ଥରୁଥିବା ସେଥିର୍ ଲାଗି ମୁଇଁ ସଖାଲୁ ସବୁ ଦିନ ଉଠିକରି ପ୍ରାକ୍ଟିସ୍ କରୁଛେ କି କେନ୍ତା କରି ଭଲ୍ସେ ଭଲ୍ ଡ୍ରଇଂ କର୍ମି ଅର୍ ଡ୍ରଇଂ ମୋର୍ ଡ୍ରଇଂ ନ ଡ୍ରଇଂ ନ କିଛି ମିଷ୍ଟେକ୍ ନାଇଁ ହବା ବୋଲି କରି ମୁଇଁ ବହୁତ୍ ଚେଷ୍ଟା କରୁଛେଁ ଆରୁ ବହୁତ୍ ବହୁତ୍ କଷ୍ଟ ହଉଛେ ମୋତେ ଗରାଖିକେ ପୁରାପୁରି ଗୁଟେ ଧ୍ୟାନରେ ରଖିକରି ଡ୍ରଇଂ କର୍ବାର୍ଟା ହେତିର୍ ଲାଗି ମୁଇଁ ବହୁତ୍ ଚେଷ୍ଟା କରୁଛି